ଆମ ଅଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଭିନ୍ନ ଭିନ୍ନକ୍ଷମମାନଙ୍କୁ ବହୁତ ପ୍ରକାର ସାହାଯ୍ୟ କରାଯାଏ ଯେମିତି ସେମାନଙ୍କ ପାଇଁ ଖେଳିବା ପାଇଁ ବହୁତ ଜିନିଷ ଦିଆଯାଏ ସୁବିଧା ବି ବହୁତ ରହୁଛି ଆଉ ସ୍ୱାସ୍ଥ୍ୟ ସେମାନଙ୍କ ବାରମ୍ବାର ଚେକ୍ କରାଯାଏ ଆଉ ପେନ୍ସନ୍ ସୁବିଧା ବି ରହିଛି ସେମାନଙ୍କର ମାସ ମାସ ସେମାନେ କିଛି କିଛି ପେନ୍ସନ୍ ଦିଆଯାଏ ଆଉ ସେମାନଙ୍କୁ ୱିକ୍ଲିି କିଛି ଆଡଭାନ୍ସ ଏକ୍ସରସାଇଜ୍ ବି କରାଯାଏ